ଆରେ ଡ୍ରାଇଭର୍ ଭାଇ ମୋ ପାଖରେ ତ ଏବେ ପଇସା ନାହିଁ ମୋ ପାଖରେ ଫୋନ୍ପେ' ଅଛି ତ ମୁଁ ତୁମକୁ ଯେଉଁ ହସ୍ପିଟାଲ୍ ଯେଉଁ ଅଛି ତ ହସ୍ପିଟାଲ୍ରେ ମୁଁ ଆପଣଙ୍କୁ ଯାଇ ଏଟିଏମ୍ରୁ ପଇସା ଆଣି ପହଞ୍ଚିଲା ପରେ ହସ୍ପିଟାଲ୍କୁ ପହଞ୍ଚିଲା ପରେ ମୁଁ ଏଟିଏମ୍କୁ ଯାଇ ପଇସା ଆଣି ଆପଣଙ୍କୁ ଦେଇଦେବି

ତ ଆପଣ ହଁ ହଁ ଭାଇ ଆପଣ ଖୁଚୁରା ଟଙ୍କା ବି ମୋତ ଦରକାର ତ ତ ଆପଣ ଖୁଚୁରା ନେଲେ ବି ଚଳିବ ତ ଯଦି ଖୁଚୁରା ନେବ ତା'ହେଲେ ବି ମୁଁ ଆପଣଙ୍କ କାଢ଼ିକି ପଇସା ଦେଇଦେବି ତ ସେଥିପାଇଁ ମୁଁ ଆପଣଙ୍କୁ ସେ ଆମେ ଡକ୍ତରଖାନା ପହଞ୍ଚିବା ପରେ ଆପଣଙ୍କୁ ପଇସା ଦେବି ହଁ ହଁ ଭାଇ ହଁ ହଁ ମୁଁ ଦେଇ ଦେବି ଭାଇ ଆରେ ତୁମର ହଁ ହଁ ଆପଣ ଆପଣ ରାଜି ଅଛନ୍ତି ତ ନେବା ପାଇଁ ହଁ ହଁ ଭାଇ ହଁ ଠିକ୍ ଅଛି ଆପଣ ନେଇଯିବେ